ଆମ ଘର ବାରିଆଡ଼େ ଏକ ବଗିଚା ଅଛି ଯାହାକି ଦେଖିବାକୁ ମଧ୍ୟ ଅତି ସୁନ୍ଦର ସେଠାରେ ଏକ ପକ୍ଷୀମାନ ପକ୍ଷୀମାନ ମଧ୍ୟ ଆସି ବସିଲେ ଅତି ସୁନ୍ଦର ଦିଶିଥାନ୍ତି ଯାହାଦ୍ୱାରା ଆମେ ସେଥିରେ ପକ୍ଷୀମାନଙ୍କୁ ଖାଇବା ଏବଂ ପିଇବାର ଅସୁବିଧା ମଧ୍ୟ କରିଦେଇଥାଉ ସେଥିରେ ବଗିଚା ଗୁଡ଼ିକରେ ଦାନା ପକ୍ଷୀମାନଙ୍କ ପାଇଁ ଦାନା ପ୍ରଦାନ କରି ସେଥିରେ ପାଣିର ସୁବିଧା ପାଇଁ ଏକ ପାତୁଲରେ ପାଣିର ସୁବିଧା ମଧ୍ୟ କରିଥାଉ ଯାହାଦ୍ୱାରା ପକ୍ଷୀମାନେ ଆସି ସେହି ବଗିଚାରେ ବସିବା ଦ୍ୱାରା ଦେଖିବାରେ ଅତି ସୁନ୍ଦର ଦିଶିଥାଏ ଯାହାଦ୍ୱାରା ସନ୍ଧ୍ୟାରେ ସେହି ବଗିଚାକୁ ଗଲେ ଏ ମନ ଆନନ୍ଦ ହୋଇ ଉଠେ ତେଣୁ କରି ଏ କିପରି ପକ୍ଷୀମାନଙ୍କୁ ଖାଦ୍ୟ ଦେଇ ସେହି ବଗିଚା ପ୍ରତି ଆକୃଷ୍ଟ କରିବା କୁ ହେବ ତାହାର ସୁବିଧା ଭାବିଥାଉ